ପରିବା କିଲୋ କେତେ ଅଛି କି ହଉ ହଁ ହଁ ହଁ କୋଡ଼ିଏ ଟଙ୍କା ହଁ ଆଉ ଆଳୁ ହଁ ଆଉ ଶସ୍ତା କୋ ଆଉ ଶସ୍ତା ସାର୍ କେଉଁ ପରିବାଟା ଆଉ

ମୁଁ ବି ସେଇ ଦୋକାନ କରିବାକୁ ଚାହୁଁଛି ହେଲେ କଲେ ସେଲ୍ ହେବ ତ ହଁ ହଁ ହଁ ହଁ ହଁ ହଁ ମୁଁ ବି ସେଇଠି ଦୋକାନ ଦେବାକୁ ଚାହୁଁଛି ହେଲେ ସେଇଠି ମା ଭଲ ହେବ ତ କେଉଁ ସିଜିନ୍ରେ ପରିବା ବିକିଲେ ବହୁତ ଲାଭ ହେବ କେଉଁ ସିଜିନ୍ରେ ପରିବାଟା ପକେଇଲେ ଲାଭ୍ ହେବ ବିକିଲେ କଟକୀ ପୋଟଳର ରେଟ୍ କେତେ ଅଛି କି ସାର୍ ହଁ ସାର୍ ମୁଁ ବି ଦୋକନ ଦେବାକୁ ଚାହୁଁଛି ହେଲେ ସେଠି ମାର୍କେଟ୍ରେ ସବୁ ଚଳିବ ତ ସବୁ କଲେ ହଁ ହଁ ସାର୍ ହଁ ସାର୍

ହଁ ହଁ ହଁ ସେଠି କେମିତି ସାର୍ ରେଟ୍ ଛତୁଟା ରେଟ୍ କିଇଁତି ସେଇଠେ ହଉ ସାର୍ ଭେଣ୍ଡି କିଲୋ କେତେ ଅଛି ସାର୍ ଭେଣ୍ଡି

ଆଉ ଭେଣ୍ଡି ସାର୍ ହଁ ମୁଁ ବି ଦୋକାନ କରିବାକୁ ସେଠି ଚାହୁଁଛି ତ ମାର୍କେଟ୍ ଭଲ ସେଲ୍ ହେବ ବୋଲି ମୁଁ ବି ଚାହୁଁଛି ମାର୍କେଟ୍ରେ ଦୋକାନଟେ କରିଦେବି ବୋଲି

ହଁ ସାର୍ ହଁ ସାର୍ ହଉ ଠିକ୍ ଅଛି ସାର୍ ହଁ ହଁ ହଁ